ବାସନ ଧୋଇବା ପାଇଁ ଅନେକ ପ୍ରକାରର ପ୍ରଣାଳୀ ଆବଦ୍ଧ ରହିଛି ଯେମିତିକି ଆମେ ଚୁଲ୍ହି ଜାଳିଲେ ଚୁଲ୍ହି ର ଯେଉଁ ପାଉଁଶ ଥାଏ ତାହାକୁ ବାସନରେ ମଜା ଯାଇଥାଏ ବାଲି ମଧ୍ୟ ଆଣିକି ବାସନ ମଜା ଯାଇଥାଏ ତା ସହିତ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ତୈଳଜୀବିର ଯେମିତିକି ସାବୁନ୍ ପାଣି ଅଏଲ ଭଳିଆ ଅଏଲ ତେଲ ଜାତୀୟ ସେ ପାଣି ସର୍ଫ ତାପରେ ବିଭିନ୍ନ ପକାର ସାବୁନ୍ ଯେମିତି ଭିମ୍ ନିମ୍ ଏସବୁ ସାବୁନ ଆଣିକି ବାସନକୁ ଆମେ ଆମେ ଭଲ ଭାବରେ ସଫା କରି ପାରୁଛୁ ଏହି ସବୁ ଜିନିଷକୁ ନେଇ ଆମେ ବାସନ ସଫାରେ ବ୍ୟବହାର କରି ପାରୁଛେ